ଆମର୍ ଗାଁ ମନ୍କେ ଛୋଟ୍ ଛୋଟ୍ ଗାଁ ମନ୍କେ ମା' ଭଉଣୀମାନେ ଗ୍ରୁପ୍ ତରଫ୍ନୁ ସେ ଅଗର୍ବତୀମାନେ ବନାସନ୍ ସେନେ ସେ ମାନ୍କେ ବି ଖୋବ୍ ଲାଭ୍ ହେସି ଘରେ ବସି ବସି ସେମାନ୍ଙ୍କର୍ ଗୁଟେ ତାଙ୍କର୍ ଇନ୍କମ୍ ହେ ଯେଉଛେ ସେ ଛୋଟ୍ ବେପାର୍ ବଇଲେ ବି ସେମାନ୍ଙ୍କର୍ କାଯେ ଖୋବ୍ ଭଲ୍ ହଉଚେ ସର୍କାର୍ ଦଉଛନ୍ ସେ ମନ୍କେ ତାପରେ ସେନ୍ତି ଆର୍ କେତେ ହେନ୍ତି ଛୋଟ୍ ଛୋଟ୍ ଇଟାମାନେ ଅଛେ ଜେନ୍ତା କି ବଳିତା ଅଗର୍ବତୀ ହେନ୍ତିଟାମାନେ ସେମାନେ ମା'ମାନେ ଘରେ ଘରେ ବନଉଛନ୍ ତାପରେ ମେନେ ମିନେରାଲ୍ ୱାଟର୍ ମାନେ ତାପରେ ସେମାନେ ଏନ୍ତି ସପ୍ଲାଇ କରୁଛନ୍ ଏନ୍ତି ସେ ଦୋକାନ୍ମନ୍କର୍ନୁ କୋମ୍ପାନିମାନ୍ଙ୍କର୍ନୁ ଅର୍ଡ଼ର୍ କରି କରି ସେ ସେ ଅଗର୍ବତୀ ମନେ ବନଉଥିଲେ ମା'ମାନେ କେନିକେ ଯିବାକେ ବି ନେଇଁ ପଡ଼୍ବା ତାକର୍ ଘରେ ଘରେ ବସି ବସି ବି ଇନ୍କମ୍ ହୋଉଛେ ସେମାନେ ରାନ୍ଧି ବାଢି ବି ପାରୁଛନ୍ ତାଙ୍କ ଛୁଆ ପିଲାକେ ଦେଖିବି ପାରୁଚନ୍ ତାପରେ ସେମାନେ ତାଙ୍କର୍ ସବୁଟା କରି